ଓଡ଼ିଶାରେ ତ ବାର ମାସରେ ତେର ପର୍ବ ହୁଏ ଆମର ସବୁ ମାସରେ ଯେମିତି ହେଲେ ବି ଦୁଇରୁ ତିନୋଟି ପର୍ବପର୍ବାଣୀ ପଡ଼ିଥାଏ ତା' ମଧ୍ୟରୁ ରଜ ଦୋଳପୂର୍ଣ୍ଣିମା ମକର ସଂକ୍ରାନ୍ତି ଏବଂ ନୂଆଖାଇ ହେଉଛି ଅନ୍ୟତମ ନୂଆଖାଇରେ ସମ୍ବଲପୁରୀ ଲୋକମାନେ ମାନଙ୍କର ବହୁତ ବଡ଼ ପର୍ବ ସେମାନେ ବି ନୂଆଖାଇରେ ବଡ଼ମାନେ ସାନମାନଙ୍କୁ ସାନମାନେ ବଡ଼ମାନଙ୍କୁ ଜୁହାର ହୋଇ ନୂଆ ପୋଷାକ ପିନ୍ଧି ତାଙ୍କର ଗୀତ ନାଚ ନାଚ ଗୀତରେ ବେସ୍ ହଜିଯାଇଥାନ୍ତି ଆଉ ରଜରେ ତ ସମସ୍ତଙ୍କ ପାଇଁ ବହୁତ ବଡ଼ ରଜରେ ଝିଅମାନେ ନୂଆ ପୋଷାକ ପିନ୍ଧନ୍ତି ରଜରେ ପୋଡ଼ ପିଠା ହୁଏ ଅଳତା ଲଗାନ୍ତି ଝିଅମାନେ ସଜବାଜ ହୋଇ ଘରୁ କୁଆଡ଼େ ଯାଆନ୍ତିନି ଆଉ ରଜରେ ତିନି ଦିନ ଝିଅ କୌଣସି କାମ କରନ୍ତିନି ଖାଲି ଦୋଳିରେ ଝୁଲିଥାନ୍ତି ଏବଂ ମକର ସଂକ୍ରାନ୍ତିରେ ମଧ୍ୟ ଚାଉଳକୁ ପାଣିରେ ବତୁରେଇବାକୁ ହୁଏ କୁଟା ହୁଏ ତା' ଦେହରେ ଫଳ ପଡ଼େ ଆଉ ଗୋଲମରିଚ ଅଦା କଦଳୀ ନଡ଼ିଆ ଛେନା ସବୁ ପଡ଼ିକରି ଠାକୁରଙ୍କ ପାଖରେ ଭୋଗ ଲାଗିଥାଏ ଦୋଳ ପୂର୍ଣ୍ଣିମାରେ ଠାକୁର ଆସନ୍ତି ଦୋଳ ଭୋଗ ଖାଇକରି ଗାଁ ଗାଁ ବୁଲିକରି ଯାଇଥାନ୍ତି